ରୋଷେଇ କରିବା ସମୟରେ ମୁଁ ଷ୍ଟିଲ୍ ବାସନରେ ରୋଷେଇ କରିବାକୁ ଭଲ ଲାଗେ ଏବଂ ଷ୍ଟିଲ୍ ବାସନ ମଧ୍ୟ କାହାକୁ ଖାଇବାକୁ ଦେବାକୁ ଭଲ ଲାଗେ କାହିଁକିନା ସେଥିରେ ଖାଇବା ସେଥିରେ ଖାଇବା ଭଲ ରୋଷେଇ ହୋଇଯାଇଥାଏ ଏବଂ ଯାହାକୁ ଖାଇବାକୁ ଦେଲେ ମଧ୍ୟ ତାଙ୍କୁ ଖାଇବାଟାକୁ ମଧ୍ୟ ଭଲ ଲାଗିଥାଏ ଏବଂ ସେଇଟା ମାଜିବାକୁ ବି ବହୁତ ସୁବିଧା ହୋଇଥାଏ ଯାହାକି ସେଥିରେ କିଛି ଖାଇବା ଅବଶ୍ୟ କିଛି ଲାଗି ନଥାଏ ଏବଂ ଭଲରେ ସଫା ହୋଇଯାଇଥାଏ